ଆଗ କାଳରେ ତ ଲୋକମାନେ ସବୁ ଚୂଲି ଫୁ ଚୂଲି ସବୁଥିରେ ରୋଷେଇ କରୁଥିଲେ କିନ୍ତୁ ବର୍ତ୍ତମାନ ଯୁଗ ଏମିତି ହେଲାଣି କି ବହୁତ କମ୍ ଦାମ୍ରେ ସବସିଡ଼ି ମିଳୁଛି ଏବଂ ସବସିଡ଼ି ସହିତ ସିଲିଣ୍ଡର୍ ଏବଂ ଗ୍ୟାସ୍ ଚୂଲା ପ୍ରତି ଘରେ ସମସ୍ତେ ୟୁଜ୍ କରୁଛନ୍ତି ତ ଆମେ ସମସ୍ତେ ୟୁଜ୍ କରୁଛୁ କିନ୍ତୁ ତାହାର ବହୁତ ଗୁଡ଼ାଏ ନିୟମ ଅଛି ଯେଉଁଗୁଡ଼ା ନିୟମ ଜାଣିବା ଦରକାର ନହେଲେ କେତେବେଳେ ବି କିଛି ହୋଇପାରେ ତେଣୁ ଅଘଟଣରୁ ବଞ୍ଚିବା ପାଇଁ ଆମେ ସବୁବେଳେ ପ୍ରତି ତିନି ଚାରି ମାସରେ ସେ ପାଇପ୍କୁ କାଢ଼ିକି ସଫା କରିକି ଚେଞ୍ଜ କରିବା ଦରକାର ଆଉ ଏ ଯେଉଁ ସିଲିଣ୍ଡର୍ ରହିଛି ତାର ଏକ୍ସପାରି ଦେଖିକି ତାକୁ କିଣିବା ଦରକାରେ ଏବଂ ଯେଉଁ ଜାଗାରେ ବି ଯେଉଁ ଜାଗାରେ ରୋଷେଇ ଘର ଏମିତି ଜାଗାରେ ରଖିବା ଦରକାର ଯେଉଁ ଜାଗାରେ କି ମାନେ ସବୁ ଜାଗ ମାନେ ଯେମତି ଏୟାର ଯେମତି ବାଜୁଥିବ ନହନେ ନାଇଁ ଜିନଷ ଯଦି ଗରମ ହୋଇକି ରହିବ ତ ଗରମ ହୋଇଗଲେ ତା'ର ମାନେ ବ୍ଲାଷ୍ଟ ହେବାର ଚାନ୍ସେସ ବହୁତ ରହିଛି ଆଉ ଆଉ ସବୁବେଳେ କି ଗ୍ୟାସ୍ କାମ ଯେତେବେଳେ ସରିବ ତାପରେ ଯେମତି ଗ୍ୟାସ୍ଟାକୁ ଅଫ୍ କରିବା ଦରକାର ଯେମତିକି ମାନେ ଗ୍ୟାସ୍ ଯେମିତି ବାହାରକୁ ନ ଆସିବ ଯେ କୌଣସି ସଂସ୍ପର୍ଶରେ ଯେମିତି ନିଆଁ କିମ୍ବା କୌଣସି ପ୍ରକାର ଯାହାବି ରହୁଛି ତା ସଂସ୍ପର୍ଶରେ ଯେମିତି ନ ଆସିବ ଏବଂ ତାକୁ ସ ପ୍ରତି ଦୁଇ ତିନି ମାସରେ ଚେକ୍ କରିବା ଦରକାର ଏଇଟା ନିହାତି ଦରକାର ଯଦି ଆମେ ସତର୍କତାର ସହିତ ରହିବାକୁ ଚାହୁଁଛୁ ତ ଗ୍ୟାସ୍ ବହୁତ ମାନେ ଡେଞ୍ଜର୍ ଜିନିଷ ତାକୁ ସତର୍କତାର ସହିତ ତାକୁ ୟୁଜ୍ କରିବା ଦରକାର